ଓହୋ ମୁଁ ଏଇ ସ୍ଵିଗି ଆପ୍ରୁ ପିଜ୍ଜାଟା ଅର୍ଡ଼ର କରିଥିଲି ଖାଇବାକୁ ତ କେହିନାହାଁନ୍ତି ମୁଁ ତ ଏଇଗା ପଳାଇବି ମେଡ଼ିକାଲ ପଳାଇବି କିଏ ଖାଇବ ଦେଖିବା ମୁଁ ନନେ ତାକୁ କ୍ୟାନସଲ୍ କରିଦିଏ ଆଉ ଦେଖେ ଅର୍ଡ଼ର ଆସିଲାଣି କି ନାହିଁ ଓହୋ ଆଉ ତ ମୁଁ ତ ଏକା ରହିବିନି ନା ହଉ ଦେଖେ ସେ କ୍ୟାନସଲ୍ ହେଉଛି କି ନାହିଁ ଯଦି ଅର୍ଡ଼ର ପଳାଇ ଆସିଥିବ ଆଉ ତ କ୍ୟାନସଲ୍ ହେଇପାରିବନି ହଉ ଦେଖିବା ଆଉ ସ୍ଵିଗି ଆପ୍ରୁ ତ ଅର୍ଡ଼ର କରିଥିଲି ଦେଖେ ସେଇଟାକୁ ସେ ଇଏଟା ଖୋଲେ ଆପ୍ଟା ଖୋଲେ ଆଉ ଯଦି ଅର୍ଡ଼ର ହେଇଯାଇଥିବ ତ ଆଉ ହେଇପାରିବନି ହଁ କେକ୍ ଆଉ ପିଜ୍ଜା ଦୁଇଟା ଏକା ସାଙ୍ଗରେ ଅର୍ଡ଼ର କରିଦେଇଛି କେହିନାହାଁନ୍ତି ଖାଇବାକୁ